ଆମ ସମାଜରେ ବଞ୍ଚିବାକୁ ହେଲେ କିଛି କିଛି ବ୍ୟବସାୟ ନିହାତି ନିହାତି ଭାବରେ ଆବଶ୍ୟକତା ରହିଛି ଯେମିତିକି ଗୋଟିଏ ଗଛ ଲଗାଇବାକୁ ଯେମିତି ତା'ର ପ୍ରତିପୋଷଣ ଛୋଟ ଛୋଟରୁ ବଡ଼ କରିବାକୁ ଯେମିତି ପ୍ରତିପୋଷଣ ଆବଶ୍ୟକତା ସେମିତି ଗୋଟିଏ ବ୍ୟବସାୟ କରିବାକୁ ତା'ର ତା'ର ସୁବିଧା ସବୁଥିବା ଦରକାର ଯେମିତିକି ସିଲେଇ କରି ସିଲେଇ କରି ସିଲେଇ କରିବା ଠାରୁ ଆରମ୍ଭ କରି ସମସ୍ତଙ୍କ ଘର ବ୍ୟବସାୟରେ ସେମିତି ଆବଶ୍ୟକତା ରହିଛି ଯେମିତିକି ସିଲେଇ ସିଲେଇ କରିବାର ଆଗରୁ ଯେମିତି ମେସିନ୍ର କ'ଣ ଅଛି କ'ଣ ନାହିଁ ଏତା'ହାର ସବୁ ଛୋଟ ଛୁଞ୍ଚିଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରପାତି ପର୍ଯ୍ୟନ୍ତ ତା'ହାର ସବୁ ବ୍ୟବସ୍ଥା ରହିବା ଆବଶ୍ୟକ ଏବଂ ସେ ମେସିନ୍ ଚଲାଇବା ପୂର୍ବରୁ ପୂର୍ବରୁ ଆମକୁ ତା'ର ବ୍ୟବସ୍ଥା ବିଷୟରେ ଜାଣିବାକୁ ହେବ ଏବଂ ତା'ର କିଛି ପ୍ରୟୋଗ ପ୍ରୟୋଗ ଏବଂ ତା'ର ନିୟମ ସବୁ ଜାଣିବାକୁ ହବ ଯେମିତି ଗୋଟି ଦେଶରେ ଚଲାଇବାକୁ ହେଲେ ଆମକୁ କିଛି ନିୟମ ସବୁ ଦରକାର ହୋଇଥାଏ ଯେମିତି ସେମିତି ଗୋଟିଏ ସିଲେଇ ସିଲେଇ ସିଲେଇ ମେସିନ୍ ଚଲାଇବାକୁ ହେଲେ ଆମକୁ କିଛି ରୁଲସ୍ ତା'ହାର ଫଲୋ ବ୍ୟବହାର କରିବାକୁ ହେବ ଏବଂ ତା'ର କିଛି ନିୟମ ମାନି ଚଳିବାକୁ ହେବ ସବୁ ତା'ର କିଛି ଅଂଶ ମଧ୍ୟ ରହିଛି ଯାହାର ଅସୁବିଧା ଅସୁବିଧା ମଧ୍ୟ ହେଇପାରେ ଯେମିତିକି ତା'ର ଛୁଞ୍ଚି ଟିଏ ଭାଙ୍ଗିଗଲେ ଯେମିତି ତା'ର ବେଳେବେଳେ ସେମିତି ହେଇଥାଏ ଯାହାର ଅସୁବିଧା ମଧ୍ୟ ହୋଇଥାଏ ହୋଇଥାଏ ତେଣୁ ସେହିପରି ଅସୁବିଧା ନହେଉ ନହେବା ଆଗୁରୁ ଆମେ ଟିକେ ସତର୍କ ରହିବା ଆବଶ୍ୟକ ଏବଂ ତାହା ପ୍ରତି ଟିକେ ସତର୍କ ହବ ଅବଲମ୍ବନ କରିବା ଆବଶ୍ୟକ ରହିଛି ଯେମିତି ଜଳକୁ ବ୍ୟବହାର କରିବା ସମୟରେ ସତର୍କ ଭାବେ କରିବା ଆବଶ୍ୟକ ଯେମିତି ଆହୁରି ପିଇବା ସମୟରେ ଆଉ ନାକକୁ ଆହୁରି ନ ଗଲାପରି ସିମିତି ପିଇଲେ ସେମିତି ହେ ସେମିତି ସତର୍କ ଭାବରେ ପିଇବା ଆବଶ୍ୟକ ରହିଛି ଛୋଟ ବ୍ୟବସାୟଟା ଆମେ ଆରମ୍ଭ କରି ଯେ ଯେଥେ ଯେତେସବୁ ଅଛି ତାହା ସମ୍ପର୍କୀୟ ଅଟେ ଏବଂ ଅଘରବତୀ ଅଗରବତୀ ଜଳିବା ସମୟରେ ତାହା ତରଳି ଯାଏ ସେମିତି କୌଣସି କାମ କର କରିବା ପୂର୍ବରୁ ତାହା ଟିକେ ନିର୍ଭୁଲ ଭାବରେ ପଢ଼ିବା ଆବଶ୍ୟକ ଏବଂ ଅନ୍ୟମନସ୍କ ହୋଇ କାମ କରିଦେଲେ ତାହା ସଫଳ ହେ ହୋଇପାରିବ ନାହିଁ ଯେମିତି ଅଗରବତୀ ଜଳି ଜଳି ସରିଯାଏସିିନା ସେ ଆହୁରି ଲିିଭେନି ସେମିତି ଆମେ ବି ଗୋଟିଏ କାର୍ଯ୍ୟ କରିବା ଆଗରୁ ତାହା ନିରୋଳ ଅର୍ ଦେଖି ସବୁ କାର୍ଯ୍ୟରୁ ଠିକ୍ ଠିକ୍ ଠିକ୍ ଭାବରେ କରିବା ଅବଶ୍ୟକ ତା'ହେଲେ ଯାଇ ଆମେ ସଫଳ ଏବଂ କିଛି ପ୍ରତି ଆଶା ରହିଥାଏ ଏବଂ ଏବଂ ଆଗୁକୁ ବଢ଼ିବାରେ ମଧ୍ୟ ସାହାଯ୍ୟ ହୋଇଥାଏ ଯେପରିକି ଗୋଟିଏ କୃଷକ ଯେମିତି ଫସଲ କରିବା ଆଗରୁ ତା'ର ମୂର୍ତ୍ତିକା ମୂର୍ତ୍ତିକା ଉର୍ବରତା ଉର୍ବରତା ଟେଷ୍ଟ କରିଥାଏ ସେମିତି କିଛି ନିୟମ ନିୟମ କାନୁନ ସବୁ ଚଳାଇ ଥାଏ କୃଷି କରିବା ଆଗୁରୁ ତାହାର ମୃତ୍ତିକା ଟେଷ୍ଟ କରେ ଏବଂ ତାହାର କ୍ଷତ ସାର କ୍ଷତ ସାର ଯାକ ତା'ର ଉର୍ବରଥା ଉପରେ କିଛି ବିଶେଷଧାରଣା ରହିଥାଏ ସେହିପରି କରି କରିବା ତା'ହାଲେ ତାହାହେଲେ ଯାଏ ଆମେ ଛୋଟ ରୁ ବଡ଼ ହେଇ ସଫଳ ହେବାକୁ ବଢ଼ିବା ସଫଳ ହେଲା ପରେ ତା'ପରେ ଯାଇ ଗୋଟି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରି ପର୍ଯ୍ୟାପ୍ତ ମାତ୍ରାରେ ତାହାର ସୁବିଧା ସୁଯୋଗ ମଧ୍ୟ ଯୋଗ ହେଇ ପାରିବା ଯେମିତି ସିଲେଇ ମେସିନ୍ ଦ୍ୱାରା ବିଭିନ୍ନ ବିଭିନ୍ନ ଜାଗାରେ ଏହା କାର୍ଯ୍ୟ ହୋଇଥାଏ ଏବଂ ଏହି ମେସିନ୍ ଦ୍ୱାରା ସମସ୍ତ ପ୍ରକାରର ସମସ୍ତ ପ୍ରକାରର ଡିଜାଇନ୍ ମଧ୍ୟ ପୂରଣ ହେଇଥାଏ ପୁରୁଣା ଏବଂ ମାଧ୍ୟମରେ ଏଠାରୁ ଯେତିକି ଆବଶ୍ୟକ ରହିଛି ସେଇ ଆବଶ୍ୟକତା ମେଣ୍ଟାଇବାକୁ ହେଲେ ଆମକୁ କିଛି ଏଠାର ପ୍ରତିପୋଷଣ କରିବାକୁ ଏବଂ ଏ ଏବଂ ଏବଂ ସିଲେଇ ସିଲେଇ ମେସିନ୍ ଦ୍ୱାରା ଯେମିତି ଡିଜାଇନ୍ ଡିଜାଇନ୍ ବସ୍ତୁଯାକ ତିଆରି ହେଉଛି ସେମିତି ଆମେ କିଛିି ମାତ୍ରାରେ ତା'ର ନୂତନ ନୂତନ ଡିଜାଇନ୍ ଗୁଡ଼ିକ ତା'ର ବନାଇ କିଛି କିଛି ମାତ୍ରାରେ କ୍ରୟ କରି ତା'ର ପ୍ରତିପୋଷଣ କରି ନିଜ ନିଜ ନିଜର ବୃଦ୍ଧି ବଢ଼ାଇବାକୁ ହବ ବୃତ୍ତି କରିବା ସହିତ ଆମର ନିଜର ସତର୍କତା ଅବଲମ୍ବନ କରିବାକୁ ହେବ ଏବଂ ଏବଂ ନିୟମର ସହିତ ତାହା କାର୍ଯ୍ୟ କଲେ ସଫଳ ଆଗକୁ ଯିବା ଏବଂ ସଫଳର ତା'ର ହାତ ବଢ଼ାଇବା ଗୋଟିଏ କାର୍ଯ୍ୟ କରିବା ଆଗୁରୁ ଆମକୁ ତାହା ସବୁ ଠିକ୍ ଭାବରେ ତା'ର କାର୍ଯ୍ୟ ହେଉଛି କି ନାହିଁ ତା'ର ସବୁ ଠିକ୍ ଭାବରେ ଦେଖିବାକୁ ଏବଂ ଏବଂ ତା'ର କାର୍ଯ୍ୟ ଆରମ୍ଭ କରିବାରୁ ଆରମ୍ଭ କରିବା ପୂର୍ବରୁ କିଛି ମାତ୍ରାରେ ତା'ର ସନ୍ଦେହ ମଧ୍ୟ ଦୂର କରିବାକୁ ପଡ଼ିଥାଏ ସେମିତି କରିବା କରିବା ଆଗୁରୁ ଭାବିକି ଟିକେ କରିବା ଆବଶ୍ୟକ ସେଥିପାଇଁ ମୋର ଅନୁରୋଧ ଯେ ସମସ୍ତ ଦେଶବାସୀ ଏହି ନିୟମ କାନୁନ୍ ସବୁ ପାଳନ କରନ୍ତୁ ଏବଂ ପାଳନ କରିବା ଦ୍ୱାରା ସମସ୍ତଙ୍କର ସଫଳ ହେଇଥାଏ ଏବଂ କାର୍ଯ୍ୟରେ ମଧ୍ୟ ବାଧାବିଘ୍ନ ହେଇନଥାଏ କାର୍ଯ୍ୟ କାର୍ଯ୍ୟରେ ବାଧା ବାଧା ହେଲେ ତା'ର ଦୂରତା ଦୂର ହେଇଯାଏ ଏବଂ କାର୍ଯ୍ୟକୁ କାର୍ଯ୍ୟକୁ ସାମ୍ନା କରି ଆଗୁକୁ ବଢ଼ାଇଲେ ତାହା ସଫଳ ହେବାକୁ ଆଗୁକୁ ଯିବା